ମୋର ସ୍ମରଣୀୟ ଘଟଣା ଦୁଇଟା ଅଛି ପ୍ରଥମ ଘଟଣା ବହୁତ ଦୁଃଖଦାୟକ ମୁଁ ଯେତେବେଳେ ବାହା ହୋଇ ଆସିଲି ମୋର ଦେଢ଼ଶୂର ଦୁଇମାସ ଭିତରେ ଚାଲିଗଲେ ତାଙ୍କୁ ଜଣ୍ଡିସ୍ ହୋଇଗଲା ଆମେ ଜାଣିପାରିଲୁନି ତାଙ୍କ ପେଟ ଫୁଲିଗଲା ଡକ୍ଟର ପାଖକୁ ନେଲା ପରେ ଡକ୍ଟର କହିଲେ ତାଙ୍କୁ ଜଣ୍ଡିସ୍ ହୋଇଛି ତା'ଦ୍ୱାରା ତାଙ୍କ କିଡ଼ନୀ ବି ଖରାପ ହୋଇଗଲା ସେ ବହୁତ କଷ୍ଟ ପାଇଲେ ବହୁତ ଟଙ୍କା ଖର୍ଚ୍ଚ ହେଲା ସିଏ ଭଲ ହେଲେନି ଶେଷରେ ସେ ଚାଲିଗଲେ ଏହାଠାରୁ ବଡ଼ ଦୁଃଖ ସ୍ମରଣୀୟ ଦିନ ମୋ ପାଇଁ ଆଉ କିଛି ନାହିଁ ଆଉ ଯେତେବେଳେ ଡାକ୍ତର କହିଲେ ମୁଁ ମା' ହେବି ସେତେବେଳେ ମୁଁ ବହୁତ ଖୁସି ହୋଇଥିଲି ମୋ ଜୀବନର ସ୍ମରଣୀୟ ମୋ ଜୀବନର ଦୁଇଟି ସ୍ମରଣୀୟ ଦିନ ମୁଁ ଭୁଲି ପାରିବିନି